ମାର୍ଶାଲ୍ ଆର୍ଟ ଶୈଳୀ କିମ୍ବା ପ୍ରଣାଳୀ ଅଭ୍ୟାସକାରୀଙ୍କ ସହିତ ମୋର କେବେ କୌଣସି ସାକ୍ଷାତ ହୋଇନାହିଁ କିନ୍ତୁ ସେମାନେ କରୁଥିବାର ମୁଁ ଦେଖିଛି ମୋର ମଧ୍ୟ ଇଚ୍ଛା ଅଛି କି ମୁଁ ଏଇଭଳି ମାର୍ଶାଲ୍ ଆର୍ଟ ଶୈଳୀ କେମିତି ଶିଖିବି ଆଗକୁ ଯଦି ମୋତେ ସୁଯୋଗ ମିଳେ ଏହାର ମଧ୍ୟ ମୁଁ ନିହାତି ଭାବରେ ନେବି ମାର୍ଶାଲ୍ ଆର୍ଟ ପ୍ରଥମେ ଭାରତରେ ହେଉନଥିଲା ଭାରତ ବାହାରେ ହେଉଥିଲା କିନ୍ତୁ ଏବେ ଭାରତରେ ମଧ୍ୟ ହେଉଛି ମୁଁ ଏହାକୁ ଅନେକ ଗୁଡ଼ିଏ ସିନେମାରେ ଦେଖିଛି ମଧ୍ୟ ଆହୁରି ମଧ୍ୟ ଦେଖିଛି ପଡ଼ିଆରେ ମଧ୍ୟ କରୁଥିବାର ଦେଖିଛି ମୋତେ ବହୁତ ଭଲ ଲାଗେ